ଆମ ଢେଙ୍କାନାଳ ଜିଲ୍ଲା ତ ମୁଖ୍ୟତଃ ଗ୍ରୀଷ୍ମଋତୁ ପାଇଁ ବେଶୀ ପ୍ରଭାବ ହେଉଛି ବାର ମାସରେ ଛଅ ଋତୁ ଆସିବା କଥା କିନ୍ତୁ ବର୍ଷା ଶୀତ ହେମନ୍ତ ଏଇ ଋତୁ ସବୁ କମ୍ ଆସୁଛି କିନ୍ତୁ ଅଧିକ ଦିନ ଖରା ରହୁଛି ଖରା ରହିବା ଯୋଗୁଁ ପାହାଡ଼ ଏରିଆ ଢେଙ୍କାନାଳ ଜିଲ୍ଲା ସେଥିପାଇଁ ଅଧିକ ଗରମ ଲାଗୁଛି ଗରମ ଲାଗିବାରୁ ସବୁ ପ୍ରକାରର ହଇରାଣ ଲୋକମାନେ ହେଉଛନ୍ତି ଜଳ ସ୍ଥର କମିଯାଉଛି କୂଅ ଶୁଖିଯାଉଛି ଟିଉବଲ୍ରୁ ପାଣି ବାହାରୁନାହିଁ ସେଥିପାଇଁ ଲୋକମାନେ ବହୁତ ହଇରାଣ ହେଉଛନ୍ତି ଆଉ ଏହି ଋତୁରେ ଗାଈ ଗୋରୁ ଛେଳି ମେଣ୍ଢା ଏମାନେ ବି ବହୁତ ପାଣି ପାଇଁ ବହୁତ ହଇରାଣ ହେଉଛନ୍ତି ଆଉ ଲୋକମାନେ ତ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଉଛନ୍ତି ପାଣି ଆଣିବା ପାଇଁ କୂଅ ପୋଖରୀ ସବୁ ନାଳ ଶୁଖିଯାଉଛି ଆଉ ସେଥିପାଇଁ ଲୋକମାନେ ବହୁତ ହଇରାଣ ହେଉଛନ୍ତି ଆଉ ଚାଷବାସ ବି କମିଯାଉଛି ଲୋକମାନେ କରିପାରୁନାହାନ୍ତି ଚାଷବାସ କରିବା ପାଇଁ ଜଳ ଦରକାର ସେହି ଜଳର ଅଭାବ ଯୋଗୁଁ ଲୋକମାନେ କୃଷିରେ କମ୍ କରୁଛନ୍ତି